ମାଛ ଧରିବା ବିଭିନ୍ନପ୍ରକାର ବିଷୟରେ ଜାଣିବା ଲୋକଙ୍କ ମଧ୍ୟରେ ଜରୁରୀ ଅଟେ ଯାହା ଦ୍ୱାରା ବିଭିନ୍ନପ୍ରକାର ଅସୁବିଧାର ସମ୍ମୁଖୀନ ନହେବା ପାଇଁ ପଡ଼ିବ ଯେଭଳି ଭାବରେ ବିଭିନ୍ନପ୍ରକାର ଯେଉଁ ଜାଲ ଅଛି ସଠିକ୍ ଜାଲର ବ୍ୟବହାର କରିବା ଏବଂ ଯେଉଁ ସେ ଗରି ବା ଯେଉଁ ସେ ଗୋଟେ କଣ୍ଟା ଭାବରେ ହେଉଥିବା ବିଭିନ୍ନପ୍ରକାର ତା'ର କଣ୍ଟା ଯାହା ଦ୍ୱାରା ଲୋକଙ୍କ ଗୋଡ଼ରେ ଗୋଡ଼ିବା ପାଇଁ ମଧ୍ୟ ଏହା ବହୁତ ଭାବରେ ବ୍ୟବହାର ହେଉଛି ଯାହା ଦ୍ୱାରାକି ଲୋକଙ୍କ ଗୋଡ଼ରେ ଗଡ଼ିବା ଏକ ଗୁଟେ ଗୋଟିଏ ଭାବରେ ଭୁଲ୍ ଜିନିଷ ଅଛି ଯାହାକି ଏହାକୁ ଖଣ୍ଡନ କରିବାକୁ ହେଲେ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଉଚିତ୍